ମୁଁ ମୋର ପାନ୍ କାର୍ଡ଼ କିଛି ଦିନ ହେବ ଆପ୍ଲାଏ କରିଥିଲି ଏବଂ ଆସିବାରେ ଟିକିଏ ଲେଟ୍ ହେଉଛି ତ ମୁଁ କଷ୍ଟମର୍ କେୟାର୍କୁ ଫୋନ୍ କରିକରି ପଚାରିଥିଲିକି କେଉଁ କାରଣରୁ ପାନ୍ କାର୍ଡ଼୍ ଆସିବାରେ ଲେଟ୍ ହେଉଛିି ଆଉ କ'ଣ କିଛି ରିଜନ୍ ବି ମିଳିଥିଲା ସେହିପଟୁ ତ ମୁଁ କଷ୍ଟମର୍ କେୟାର୍କୁ ଏଇଆ ପଚାରିଥିଲିକି ମୋର ଫୋନ୍ ନମ୍ବର୍ ଡେଟ୍ ଅଫ୍ ବାର୍ଥ୍ ବା ଅଲଗା କିଛି ବି ଡାଟା ମୋର ସବୁ ଠିକ୍ ଅଛି କି ନାହିଁ ଏବଂ ପାନ୍ କାର୍ଡ଼ ମୋର କେତେ ଦିନ ଲାଗିବ ପନ୍ଦର ଦିନ ତିରିଶ ଦିନ ଦୁଇ ମାସ ତାହା ବି କଷ୍ଟମର୍ କେୟାର୍ କହିଥିଲେ ଆଉ ଏଇୟା ବି କହିଥିଲେ କି ଯେ ଆପଣଙ୍କର ସବୁ ବାୟୋଡାଟା ଠିକ୍ ଅଛି ଏବଂ କିଛିଦିନ ମଧ୍ୟରେ ଆପଣଙ୍କ ପାଖରେ ଆପଣଙ୍କ ପୋଷ୍ଟ୍ରେ ଆପଣଙ୍କ ପାନ୍ କାର୍ଡ଼ ପଠାଇ ଦିଆଯିବ